ଟି ଭି ମାଧ୍ୟମରେ ଓଡ଼ିଆ ଭାଷାରେ ଆମେ ନ୍ୟୁଜ୍ ଦେଖିଥାଉ ଏବଂ ବିଭିନ୍ନ ପ୍ରକାର ସିରିଏଲ୍ ଦେଖିଥାଉ ଖବରକାଗଜରେ ଆମେ ବିଭିନ୍ନ ପ୍ରକାର ଦେଶ ବିଦେଶର ଖବର ଶୁଣିଥାଉ ଏବଂ ରେଡ଼ିଓ ମାଧ୍ୟମରେ ଓଡ଼ିଆରେ ଆମେ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାର ଖବର ପାଇଥାଉ ଏବଂ ଟି ଭି ମାଧ୍ୟମରେ ଓଡ଼ିଆ ଫିଲ୍ମ୍ ଦେଖିବାକୁ ମଧ୍ୟ ଆମେ ପାଇଥାଉ ଏବଂ ବିଭିନ୍ନ ପ୍ରକାରର ଖବରକାଗଜ ଶୁଣିଥାଉ ସାଧାରଣତଃ ଲୋକମାନେ ଓଡ଼ିଆ ଭାଷାରେ ଖବର ଶୁଣିବାକୁ ପ୍ରସ୍ତୁତ ହେଇଥାନ୍ତି ଏବଂ ଓଡ଼ିଆ ଭାଷାରେ ନ୍ୟୁଜ୍ ମଧ୍ୟ ଶୁଣିଥାଆନ୍ତି ସେଥିପାଇଁ ଲୋକମାନେ ଓଡ଼ିଆ ଭାଷାକୁ ବେଶୀ ପସନ୍ଦ କରିଥାନ୍ତି